ଛାତ ଉପରେ ଗୋଟେ ବଗିଚା ଅଛି ଏହାର ବେଶି କିଛି ଖର୍ଚ୍ଚ ହୁଏନି ଏହାର ସାର ହେଲା କମ ପଇସା ଏ ସାର ଟିକି ଆଣି ଆଉ ତା ଉପରେ ପାଣି ଦେଲି ପାଣି ବି କିଛି ପଇସା ପଡ଼ିବାର ନାହିଁ କମ୍ ଶସ୍ତାରେ ହେଇଯାଉଛି ଆଉ ତାପରେ ଔଷଧ ହେଲା ଔଷଧ କମ୍ ପଇସାରେ ବି ଗଛରେ ପକାଇବା କମ୍ ପଇସା ସେ ବେଶୀ କିଛି ଗଛ ଲଗାଇବାରେ ବେସି କିଛି ଖର୍ଚ୍ଚ ନାହିଁ